ଯିଏ ରୋଷେଇକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ଆମର ଏଇଠି ଗୋଟେ ରୋଷେଇ ବିଦ୍ୟାଳୟ ଖୋଲା ଯାଇଛି ଆପଣ ସେଠାକୁ ଯାଇକି ରୋଷେଇ ଶିଖି ପାରିବେ ସେଠାରେ ବହୁତ କମ୍ ପିଲା ଯାଉଛନ୍ତି

ଜଣେ ଜଣେ ଯାଇକିରି ସେଠି ରୋଷେଇ ଶିଖେଇ ପାରୁଛନ୍ତି ସମସ୍ତେ କହିପାରୁଛନ୍ତି ଏଇଟା କର ସେଇଟା କର ଗୋଟି ଗୋଟି କି କେମିତି ସାମାନ ପଡ଼ିବ କାହାପରେ କ'ଣ ପଡ଼ିବ ସବୁ

ଯେଉଁଟା କି ଆମର ବିଦେଶୀ ଖାଦ୍ୟ କୁହନ୍ତି ସେଗୁଡ଼ାକ ତିଆରି କରିବା ପାଇଁ ସେଇଟା ତ ଆମେ ଶିଖିନୁ କି ଆମ ଯେଉଁ ପାଖ ପଡ଼ିଶାରେ ଯେଉଁ ରହୁଛନ୍ତି ସେମାନେ ତ କେହି ଶିଖି ନାହାଁନ୍ତି ତେଣୁ ସେଇ ଅନୁଷ୍ଠାନକୁ ଗଲେ ଯେଉଁ ରୋଷେଇ ଅନୁଷ୍ଠାନକୁ ଗଲେ ସେଠି ଶିଖା ଯାଇପାରିବ